ଓଡ଼ିଶାରେ ମୁଖ୍ୟ ସ୍ୱାସ୍ଥ୍ୟ ସେବାରେ ବହୁତ ସାରା ଟେକ୍ନୋଲୋଜି ବ୍ୟବହୃତ ହେଉଛି ଯେମିତିକି ଡ଼କ୍ଟର୍ମାନେ ୟୁଜ୍ କରୁଛନ୍ତି ଷ୍ଟେଥୋସ୍କୋପ୍ ଟେଲି ମେଡ଼ିସିନ୍ ଡ଼ାଇଗ୍ନୋଷ୍ଟିକ୍ ଡ଼ିଜିଟାଲ୍ ଉପକରଣମାନ ଗର୍ମେଣ୍ଟ୍ରେ ବହୁତ ସହଜରେ ମିଳିପାରିଥାଏ ଗର୍ମେଣ୍ଟ୍ର ସ୍ୱାସ୍ଥ୍ୟ ସେବା ଖୋଲିବା ଦ୍ୱାରା ଯାହାଫଳରେ କି ଗରିବ ଲୋକମାନଙ୍କୁ ମଧ୍ୟ ସୁବିଧା ହୋଇପାରି ଥାଏ ରୋଗୀମାନଙ୍କର ଚିକିତ୍ସା କରିବା ପାଇଁ ବହୁତ ପ୍ରକାର ମେସିନ୍ମାନେ ୟୁଜ୍ ହୋଇପାରୁଛି ଏଣ୍ଡୋସ୍କୋପ୍ସ ଟେଲିସ୍କୋପ୍ସ ରୋଗୀମାନେ ରହିବା ପାଇଁ ମଧ୍ୟ ବେଡ଼୍ ମଧ୍ୟ ୟୁଜ୍ ହୋଇପାରୁଛି